ମୁଁ ଚିନ୍ମୟୀ ସାହୁ ମୋ ରୋଷେଇ ଘରେ ବିଦ୍ୟୁତ ସରଞ୍ଜାମ ଜିନିଷ ସବୁ ବୈଦୁତିକ ଉପକରଣ ଅଛି ଫ୍ରିଜ୍ ସେଥିରେ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଏଇ ସବୁ ଜିନିଷ ରହିଛି ଆଗକାଳରେ ଯେତେବେଳେ ଚୂଲିରେ ରୋଷେଇ କରୁଥିଲେ ଚୁଲ୍ କ'ଣ ହେଉଥିଲା ଯେ ଫୁଙ୍କି ଫୁଙ୍କି ଚୂଲିକି ଅନେଇକି ରହିଥିଲେ ଯେ ରୋଷେଇ ଯଦି ସନ୍ଧ୍ୟାବେଳେ ଷ୍ଟାର୍ଟ କରୁଥିଲେ ରାତି ଦଶଟାବେଳେ ରୋଷେଇ ସରୁଥିଲା କିନ୍ତୁ ଏବେ କ'ଣ ହେଲା ଗ୍ୟାସର୍ ଡବଲ୍ ଟାଙ୍କି ଅଛି ଡବଲ୍ ଟାଙ୍କି ବାବଦରେ ଆମେ ଗ୍ୟାସ୍ରେ ଅତି ସହଜରେ ରୋଷେଇ ହୋଇଯାଉଛି ସେଠିରେ ନା ଧୁଆଁ ଅଛି ନା ସେଠି ନିଆଁ ଅଛି ଧୂଆଁ ଅଛି ନା କଳା ଗ୍ୟାସ୍ ଅଛି ନା କ'ଣ ଅଛି ଆମର ଗ୍ୟାସ୍ରେ କମ୍ ସମୟରେ ହୋଇଯାଉଛି କମ୍ ସମୟରେ ରୋଷେଇ ହୋଇଯାଉଛି ବିନା କଷ୍ଟରେ ବି ହୋଇଯାଉଛି ଗ୍ରାଇଣ୍ଡର୍ ଆଗରୁ ଆମେ ମସଲା ହେଉଥିଲା କି ପିଠା ଆମେ ପିଠଉ ଆଣ କରିବା ପାଇଁ ହେଉ କି ମସଲା ବାଟିବାକୁ ହେଉ ଆମେ ଶିଳରେ ଶିଳପୁଆରେ ବାଟୁଥିଲେ ବର୍ତ୍ତମାନ ସେ ଅସୁବିଧା ନାଇଁ ଆମେ ଗ୍ରାଇଣ୍ଡର୍ରେ ମସଲା କରିଦେବା ସାଙ୍ଗେ ସାଙ୍ଗେ ପିଠା ବାଟିଦେଲେ ସାଙ୍ଗେ ସାଙ୍ଗେ ଓଭେନ୍ରେ କ'ଣ ହେଲା ନା ରୋଷେଇବାସ କରିକି ଆମେ ଅତି ସହଜରେ ତାକୁ ଗରମ କରିଦେଲେ କି ରୋଷେଇବାସ କରିଦେଲେ ଫ୍ରିଜ୍ରେ ଆମେ ଗୋଟେ ଜିନିଷ ପନିପରିବା ଆଣିକି ରଖୁଥିଲେ ବାହାରେ ସିଏ ଶୁଖିଯାଉଥିଲା ଜିନିଷ ନଷ୍ଟ ହୋଇଯାଉଥିଲା ବର୍ତ୍ତମାନ ଫ୍ରିଜ୍ରେ ଆମେ ଗୋଟେ ଜିନିଷ ରଖିଦେଲେ ରୋଷେଇ କରିକି ରୋଷେଇ ଉପକରଣ ଫ୍ରିଜ୍ରେ ରଖିଦେଲେ ଏଇ ସବୁ ଜିନିଷ ସୁବି ବୈଦୁତିକ ଉପକରଣ ଯୋଗୁ ପୁରୁଣା ଦିନରେ ଯେଉଁ କଷ୍ଟ ହେଉଥିଲା ମାନେ ସେଇ ଅସୁବିଧା ଆଜି ନାଇଁ ଆଜିକାଲି ହେଲା ଯେ ରୋଷେଇ ଘର ଭିତରକୁ ବିନା ବୈଦୁତିକ ଉପକରଣ ବିନା ରୋଷେଇ କରିବା ଅସମ୍ଭବ ହୋଇଗଲାଣି ସବୁ ଜିନିଷର ଆଗକାଳରେ ଲୋକ ସେଇଟା ନଥିଲେ ବି ସେ ସବୁ ଜିନିଷ ସେମାନେ ରୋଷେଇବାସ କରିକି ଖାଉଥିଲେ ବର୍ତ୍ତମାନ ଆମେ କ'ଣ ହେଲାଣି ସେଇ ସବୁ ଜିନିଷ ୟୁଜ୍ କରିକି ଆମେ ଅଳସୁଆ ହୋଇଗଲେଣି ଯଦି ନଥିବ ଆମର ରୋଷେଇ ଘରରେ ବୈଦୁତିକ ଉପକରଣ ନଥିବ ଆମେ କୌଣସି ଜିନିଷ ସହଜରେ କରିପାରୁନାହାନ୍ତି